ଫେସବୁକ୍ ଇନଷ୍ଟାଗ୍ରାମ୍ କିମ୍ବା ଟ୍ୱିଟର୍ ଆପଣଙ୍କ ଆମ ପାଇଁ ସେମାନ ଠୁ ଆମେ ବୋହୁତ କିଛି ସୁବିଧା ପାଇପାରୁ ସେମାନଙ୍କ ଠୁ ଆମେ ମେଡ଼ିକାଲ୍ର ମଧ୍ୟ କିଛି ସୁବିଧା ପାଇପାରୁ କିମ୍ବା ନହେଲେ ଆମର ଏଇ ଯେଉଁ ଭଲ ମନ୍ଦ ସବୁ ଏଇସବୁ ଜିନିଷ ଗୁଡ଼ାକ ସବୁ ଖବର ପାଇ ସାଙ୍ଗ ସାଥିମାନଙ୍କର ହେଲେ ମଧ୍ୟ ବହୁତ କିଛି ଖବର ପାଇପାରୁ କିମ୍ବା ଆମର ଏସବୁ ଚାଷୀବାସ ପାଇଁ ମଧ୍ୟ ଖବର ପାଇପାରୁ କିମ୍ବା ଆମେ ତାର କୌଣସି ମେଡ଼ିକାଲ୍ର କିମ୍ବା ଆମେ କୌଣସି ଜାଗାର ଏସବୁ ଜିନିଷ ଗୁଡ଼ାକ ଆମେ ସଠିକ୍ ଖବର ପାଇପାରୁ ଇନଷ୍ଟାଗ୍ରାମ୍ରୁ ପାଇପାରୁ ଟ୍ଯୁଟର୍ରୁ ପାଇପାରୁ ଫେସବୁକ୍ରୁ ପାଇପାରୁ ଏସବୁ ଗୁଡ଼ାକ ଆମର ବିଶ୍ୱାସନୀୟ ବୋଲି ଆପଣ ବିଶ୍ୱାସ କରୁ